ଯେତେବେଳେ ହିନ୍ଦୁ ଧର୍ମରେ ଲୋକ ମରିଯାଆନ୍ତି ତାକୁ ଆମେ ଦଶ ଦିନ ପାଳନ କରିଥାଉ ଏବଂ ଯେଉଁମାନଙ୍କର ସବୁ ଦଶ ଦିନ ହାଣ୍ଡି ବି ଯାଏ ଏବଂ ପ୍ରତି ତିନି ଛକିଆ ମୁଣ୍ଡରେ ରଖାଯାଏ ତା'ପରେ ଦ୍ୱିତୀୟରେ ହେଉଛି ସେମାନେ ଦଶ ଦିନ ପାଳନ ଏଗାର ଦିନରେ ଲୋକମାନଙ୍କୁ ଡାକି ଭୋଜି ଦେଇଥାଆନ୍ତି ତାଙ୍କ ଆତ୍ମା ସୁଧି ପାଇଁକିନା ଏଇ ଏଗାର ଭୋଜି କରାଯାଏ ତାଙ୍କ ଆତ୍ମା ସୁଧି ପାଇଁ ତାଙ୍କ ଅସ୍ଥିକି ବି ରଖିଥାଆନ୍ତି ଏବଂ କିଛି ଗଙ୍ଗାରେ ଗୟା ନେଇକି ବିସର୍ଜନ କରିଥାନ୍ତି ପୁରୀରେ ଲକ୍ଷ୍ମୀ ଦ୍ୱାରରେ ଭସେଇ ଥାଆନ୍ତି ନିଜର ମାନେ କେମିତି ଆତ୍ମା ତାଙ୍କର ସୁଧି ପାଇବ ସେଥିପାଇଁ ସେମାନେ ପ୍ରତି ବର୍ଷକୁ ବର୍ଷ ତାଙ୍କର ପିଣ୍ଡ ଦାନ କରିଥାଆନ୍ତି କିନ୍ତୁ ମୁସଲମାନ ମାନଙ୍କର ତାଙ୍କର ଥରୁଟେ କବର ଦେଲାପରେ ଚାଳିଶ ଦିନ ପରେ ତାଙ୍କର ପୂଜନ ପାଠ କରାଯାଏ ସେହିପରି ସେମାନେ ଜାଣନ୍ତି ଯେ ଆଙ୍କର ଆତ୍ମା ସୁଧି ହେଲା ଏବଂ ଖ୍ରୀଷ୍ଟିୟାନ୍ ଧର୍ମ ମାନଙ୍କରେ ତାଙ୍କୁ ବି ପୋତା ଯାଇଥାଏ ହଳଦୀ ଲୁଗାପଟା ଦେଇ ବାରିରେ ରଖିଥାନ୍ତି କବରରେ ସେମାନେ ଭାବନ୍ତି ଯେ ଇଏ ଜନ୍ମରେ ସିଏ ପୁର୍ନଜନ୍ମ ସେ ପାଇଗଲା ବୋଲି କାଳେ ଭବିଷ୍ୟତରେ ସେ ଉଠିକି ଆସିବ ସେଥିପାଇଁ ବି ତାଙ୍କର ଗୋଟେ ବିଶ୍ୱାସ ଅଛି ଆଉ ହିନ୍ଦୁମାନଙ୍କର ଧର୍ମରେ ତ ପୋଡ଼ା ହୁଏ ଶବକୁ ଅନ୍ତିମ ସଂସ୍କାର କରି ତାକୁ ପୋଡ଼ି ଦିଆ ଯାଇଥାଏ ମୁସଲମାନ ଧର୍ମରେ ତାଙ୍କୁ କବର ଦିଆଯାଏ ଖ୍ରୀଷ୍ଟିୟାନ୍ ଧର୍ମରେ ତାଙ୍କୁ କବର ଦେଇଥାନ୍ତି